ଓଡ଼ିଶା ହେଉଛି ଏକ ଧାର୍ମିକ ରାଜ୍ୟ ଏହି ରାଜ୍ୟରେ ମୁଖ୍ୟତଃ ଚାରୋଟି ବେଦ ଅଛି ଯଥା ଋଗ୍ବେଦ ସାମ୍ବେଦ ଅଥର୍ବ ବେଦ ଯଦୁର୍ ବେଦ ଏଇ ସବୁକୁ ଲୋକମାନେ ପଢ଼ିବାକୁ ବହୁତ ପସନ୍ଦ କରନ୍ତି ଏବଂ ଏହି ଚାରୋଟି ବେଦ ଲୋକମାନଙ୍କ ପାଇଁ ବହୁତ ଆବଶ୍ୟକତା ଅଟେ ଏବଂ ସମସ୍ତେ ଏଇ ଯାହାକି ପୁରାଣ ବେଦକୁ ପଢ଼ିବାକୁ ପସନ୍ଦ କରନ୍ତି ଓ ମୁଁ ବି ପଢ଼େ ଆଉ ମୋତେ ବି ବହୁତ ଭଲ ଲାଗେ ଏମିତିକି ଦିନରେ ତିନି ଚାରି ଘଣ୍ଟା ମୁଁ ପଢ଼ିଥାଏ ଆଉ ଏବେଦକୁ ସମସ୍ତେ ପସନ୍ଦ କରି ସମସ୍ତେ ଏମିତି ପଢ଼ିଥାନ୍ତି ବାଇବେଲ୍ ପୁରାଣ ହେଉଛି ତାଙ୍କ ପାଇଁ ଭଲ ଅଭ୍ୟାସ ଅଟେ ପଢ଼ିବା ଭଲ ଅଭ୍ୟାସ ଅଟେ ଆଉ ମୋ ପାଇଁ ବି ଭଲ ଅଭ୍ୟାସ ଅଟେ ଆଉ ମୁଁ ପ୍ରତିଦିନ ରାତିରେ ଦୁଇ ତିନି ଘଣ୍ଟା ଆଉ ଦିନରେ ବି ଦୁଇ ତିନି ଘଣ୍ଟା ପଢ଼ିଥାଏ ଆଉ ବହୁତ ଭଲ ଲାଗିଥାଏ ଏ ବେଦ ଆମ ଚାରୋଟିି ବେଦ ଯାହା ଭଲ ଘଟିଥାଏ ସେଥିପାଇଁ ସମସ୍ତେ ପଢ଼ିବାକୁ ବହୁତ ପସନ୍ଦ କରିଥାନ୍ତି ଆଉ ମୁଁ ବି ପଢ଼ିବାକୁ ବହୁତ ପସନ୍ଦ କରିଥାଏ ଏ ବେଦ ଆମ ପାଇଁ ସମସ୍ତଙ୍କ ପାଇଁ ଭଲ ଅଟେ